ମୁଁ ମୋବାଇଲ୍ ଗୋଟିଏ ଆଣିଛି ଆଣିବା ଦ୍ୱାରା ମୋତେ ବହୁତ ଉପକୃତ ଲାଗୁଛି କିଛି ଜିନିଷ ଶିଖିବା ପାଇଁ ଜାଣୁଛି ଆଉ ଇଣ୍ଟରନେଟ୍ ଭଲ ଚାଲୁଛି ଗେମ୍ ଖେଳିହେଉଛି ସିରିଏଲ୍ ଦେଖିହେଉଛି ଶାର୍ଟ ଅର୍ଡ଼ର କରିହେଉଛି ମୋ ପୁଅ ପାଇଁ ଡ୍ରେସ୍ ବି ଅର୍ଡ଼ର କରିଛି ଖାଇବା ଶିଖି ଶିଖି ଜିନିଷ ଶିଖିବା ପାଇଁ ହେଉଛି ରୋଷେଇବାଷ ହେଉଛି ଫୋନ୍ ରେ କଥାବାର୍ତ୍ତା ହୋଇପାରୁଛୁ ସୁବିଧା ହେଉଛି ଏବେ ତ ଡିଜିଟାଲଯୁଗ ହେଲାଣି ଡିଜିଟାଲଯୁଗ ହେବା ଯୋଗୁଁ ସବୁ କିଛି ମୋବାଇଲରେ ଜାଣିପାରୁଛୁ ଟିକେଟ୍ ବୁକିଂ କରିପାରୁଛୁ ପେମେଣ୍ଟ ସପିଙ୍ଗ ବି କରିପାରୁଛୁ ବ୍ୟାଙ୍କିଙ୍ଗ ବି ହୋଇପାରୁଛି ଇଣ୍ଟରନେଟ ବ୍ୟବହାର ବି ହୋଇପାରୁଛି କଥା ଫୋନ୍ ରେ କଥାବାର୍ତ୍ତା ବି ହୋଇପାରୁଛୁ ସାଙ୍ଗସାଥି ବନ୍ଧୁବାନ୍ଧବ ସମସ୍ତଙ୍କ ସହିତ ମିଳିମିଶି କେମିତି ଅଛ କେମିତି ନାହିଁ ଭଲମନ୍ଦ ସୁବିଧା ଆଗରୁ ସୁବିଧା ନଥିଲା ଏବେ ସ୍ମାର୍ଟ ଫୋନ୍ ଯୋଗୁ ସୁବିଧା ହେଉଛି